ବିବାହ ଭଳି ବଡ଼ ବଡ଼ କାର୍ଯ୍ୟକ୍ରମ ହେଉକି ଅନ୍ୟ ପର୍ବପର୍ବାଣି ହେଉ ଏଥିପାଇଁ ପାଣିର ସମସ୍ୟା ନ ଦେଖାଯାଉ ସେଥିପାଇଁ ଆମେ ଆଁ ଯେଉଁମାନେ ଏଠି ଲୋକାଲ ପାଣି ବିଜନେସ୍ କରନ୍ତି ମାନେ ପାଣି ଟାଙ୍କି ଯେଉଁମାନେ ରଖନ୍ତି ଓ ଯେଉଁମାନେ ପଠାନ୍ତି ସେମାନଙ୍କ ସହିତ ସମ୍ପର୍କ କରିକି ପାଣି ଟାଙ୍କି ଆମେ ଆଣିଥାଉ

ବିବାହ ବେଳେ ଯେମତି କିଛି ଅସୁବିଧା ନହୁଏ ସେଥିପାଇଁ ଆମେ ଧ୍ୟାନ ଦେଇଥାଉ ମୁଖ୍ୟତଃ ପାଣି ବ୍ୟବସାୟୀମାନେ ମିଳିଯାଆନ୍ତି ତ ପାଣି ବ୍ୟବସାୟୀମାନଙ୍କୁ ପୂର୍ବରୁ ଅର୍ଡ଼ର୍ ଦେଇଦେଲେ ସେମାନେ ସେଇଦିନ ତା'ପରେ ପାଣି ଡ଼୍ରମ ଭରିକି ଗାଡ଼ିରେ ପଠେଇ ଦେଇଥାନ୍ତି ଯାହାଫଳରେକି କିଛି ଅସୁବିଧା ହୋଇନଥାଏ